ଆମର ପିଢ଼ି ପରେ ପିଢ଼ି ଅତିକମ୍ କରିବା ପରେ ଯେଉଁ ରେସିପି ଅଛି ସେଇଟାକୁ କହିବାକୁ ଗଲେ ପୋଡ଼ ପିଠା ପୋଡ଼ପିଠାର ଚାହିଦା ତ ବହୁତ କିଛି ଅଛି ତ ସେଇଟା ଆମର ଖାସ୍ କରି ଓଡ଼ିଆ ପର୍ବ ଶ୍ରେଷ୍ଠ ପର୍ବ ରଜରେ ଆମର ସେଇଟା ହେଇଥାଏ ଆଜିକାଲି ତ ପିଢ଼ି ପରେ ହିଁ ପିଢ଼ି ସେଇଟା କରି ହିଁ ଚାଲିବେ ତ ଆଗରୁ ହଜାର ହଜାର ବର୍ଷ ତଳେ ମୋ ଆଇ ଆଇ ମାଙ୍କ କଥା କହୁଛି ସିଏ ତାଙ୍କର ପୋଡ଼ପିଠାକୁ ଭଲ ଭାବରେ ଚାଉଳକୁ ରଜର ପୂର୍ବଦିନ ସିଏ ତାକୁ ଚାଉଳକୁ ଭଲ ଭାବରେ ଧୋଇକି ଚକିରେ ପେଶିକି ତାକୁ ରଖିଥାନ୍ତି ତା ପର ଦିନ ସିଏ ତାକୁ କଦଳୀ ପତ୍ର ଆଣି ତା' ଦେହରେ କିଛି ଚାଉଳରେ ଗୁଡ଼ ଘିଅ ଗୁଡ଼ କାଜୁ କ୍ଷୀର ଇତ୍ୟାଦି କିଛି ମିଶେଇକି ତା ଭିତରେ କଦଳୀପତ୍ରରେ ରଖିଥାନ୍ତି କଦଳୀ ପତ୍ରକୁ ଆମର ହାଣ୍ଡି ଦିଏରେ ଭଲରେ ରଖିକି ହାଣ୍ଡି ତଳେ କିଛି ନିଆଁ ଦେଇଥାନ୍ତି ଆଉ ଉପରେ ବି କିଛି ନିଆଁ ଦେଇକି ତାକୁ ଦି ଘଣ୍ଟାରୁ ବେଶି ପୋଡ଼ିଥାନ୍ତି ତାର କିଛି ଦି ଘଣ୍ଟା ପରେ କିଛି ବାସ୍ନା ଆସିଥାଏ ଯୋଉଟାକି ମୁଁ ଆଇମା ଜାଣିପାରିଥାନ୍ତି ସିଏ ତାକୁ ସେଇଥିରେ କରିଥାନ୍ତି ତାପରେ ତାକୁ ଓହ୍ଲାଇକି ଓ ଉପର ପାର୍ଶ୍ୱରୁ ତାର ନିଆଁକୁ କାଢ଼ିକି ତଳ ପାର୍ଶ୍ୱରୁ ବି ନିଆଁ କାଢ଼ିଥାନ୍ତି ତ ତାକୁ ଓହ୍ଲାଇକି ଆଣିକି ରଖନ୍ତି ଆଉ ଆମର ରଜ ତିନି ଦିନ ଯାକ ଭାତ ନ ଭାତ ରୋଷେଇ ହୋଇନଥାଏ ତ ଝିଅମାନେ ସେଇ ସେଇ ପୋଡ଼ ପିଠା ଖାଇକି ତାଙ୍କର ରଜ ପର୍ବ କରିଥାନ୍ତି ବଟ୍ ଆଜିକାଲି ପି ପୋଡ଼ପିଠା ତ ହେଉଛି କିନ୍ତୁ ସେ ସ୍ଵାଦିଷ୍ଟ ଆସୁନି ଯେଉଁଟାକି ହଜାର ବର୍ଷ ତଳେ ସେ ଯେଉଁ ସ୍ୱାଦିଷ୍ଟ ଥିଲା ସେ ସ୍ବାଦିଷ୍ଟ ଏବେ ଆସୁନି କା ଆଜିକାଲି ତ ଚାଉଳକୁ ଶୁଖାଇକି ଯେମିତି ଆମର ଚକିରେ ପେେଶା ହୁଏ ସେମିତି ଚକିରେ ନ ପେଶେ ଗ୍ରାଇଣ୍ଡିଙ୍ଗ୍ ଗ୍ରାଇଣ୍ଡର୍ ଗୋଟେ ଯନ୍ତ୍ର ହୋଇଗଲେ ତା' ଦେହରେ ପେଶି ଦେଉଛନ୍ତି ଆଉ ହଜାର ବର୍ଷ ହାଣ୍ଡିରେ ହେଉଥିଲା ଏବେ ତ ଆମର କଡ଼େଇ ନହେଲେ ଇଟିଲି ଛାଞ୍ଚ ଏଥିରେ ସବୁ କରିଦେଉଛନ୍ତି ଯେମିତି କଦଳୀପତ୍ରରେ ପକାଇ ଚାଉଳ କ୍ଷୀର ଗୁଡ଼ ଯେମିତି ପକାଇ କରିଦେଉ କିନ୍ତୁ ସେ ସ୍ୱାଦିଷ୍ଟ ଆସୁନଥିଲା ଯେଉଁଟା ପୋଡ଼ା ହେଉଥିଲା ନିଆଁରେ ପୋଡ଼ାଥିଲା ଆଜିକାଲି ତ ସିଝାଇ ଦେଉଛନ୍ତି ହୋଇଯାଉଛି ପୋଡ଼ ପିଠା କିନ୍ତୁ ଆମର ସେଟା ପୋଡ଼ା ହେଲା ବହୁତ ବଢ଼ିଆ ଲାଗେ ଏମବେ ତ ସିଝା ହେଉଛି ଆଉ ସିଝାଇ ଦେଇକି କହିଦେଲେ ପୋଡ଼ ପିଠା ହୋଇଗଲା କିଛି ତ ସିଝାଇ ଦେଉଛନ୍ତି ତାପରେ ଆଣିକି କଡ଼େଇକୁ ଆଣିକି ପୋଡ଼ରେ ପୋଡ଼ି ଦେଉଛନ୍ତି ନିଆଁ ଦେଇକି ତ ସେମିତିହିଁ ହଜାର ବର୍ଷ ତଳେ ଯେଉଁ ଟେଷ୍ଟଟା ଥିଲା ଆଜିକାଲି ସେ ଟେଷ୍ଟ ନାହିଁ କିନ୍ତୁ ଏଇଟା କିନ୍ତୁ ରେସିପି ହେଉଛି ଆମର ଏଇଟା ପିଢ଼ି ପରେ ପିଢ଼ି ଚାଲି ରହିବ କିନ୍ତୁ ସେ ସ୍ବାଦିଷ୍ଟ ଆସିବନି